ନା ମୁଁ ଓଡ଼ିଆର କୌଣସି ଆଞ୍ଚଳିକ ଉପଭାଷା ଶିଖି ନାହିଁ ବ୍ୟବହାର ବି କରିନାହିଁ କେବେ କିନ୍ତୁ ଅଭିଜ୍ଞତା ଆମର କଟକ ଆଉ ଖୋର୍ଦ୍ଧାରୁ ଆମର ଓଡ଼ିଆ ଭାଷା ଉପଲବ୍ଧ ହୋଇଥିଲା ବଙ୍ଗଳା ଆଉ ଓଡ଼ିଆ ମିଶ୍ରିତ ହେଇକି ସମ୍ବଲପୁରୀ ଭାଷା ଉପଲବ୍ଧ ହେଇଥିଲା ଯୋଉଟାକି ଆମେ ସମ୍ବଲପୁରରେ ସେଇଟା ସମ୍ବଲପୁରୀ ହିଁ ଭାଷା କହିଥାନ୍ତି ଆଉ ବାଲେଶ୍ୱର ଭଦ୍ରକରେ ଆମର ଭାଷାଗୁଡ଼ାକୁ ଦୋକାନ ଦୁକୁରୀ ପୋଖରୀ ଗୁଡ଼ ଇତ୍ୟାଦି ନାଁରେ କହିଥାନ୍ତି